ଓଡ଼ିଶାର ସମ୍ବାଦ ବା ଗଣମାଧ୍ୟମ ବହୁତ କିଛି ରହିଅଛି ପୂର୍ବକାଳରୁ ରହିଅଛି ସାମ୍ପଦିକ ବି ସମ୍ବାଦକୀୟ ବି ସମ୍ବେଦନଶୀଳତା ବି ଆମ ଓଡ଼ିଶାରେ ଯାହା ସମ୍ବାଦ ହୁଏ ଆମ ଓଡ଼ିଶାରୁ ହିଁ ହୁଏ ଆଉ ଅନ୍ୟ ରାଜ୍ୟମାନଙ୍କୁ ଅନ୍ୟ ଦେଶ ମାନଙ୍କର ସମ୍ବାଦ ଗଣମାଧ୍ୟମ ଆମେ ତାହାକୁ ନେଇକି ଗୋଟଏ ସମ୍ବାଦ ବା ନ୍ୟୁଜ୍ କରିକି ଗଣମାଧ୍ୟମ ଉପରେ ଛଡ଼ାଯାଇଅଛି ଆଉ ଆମର ସମ୍ବାଦ ବା ଗଣମାଧ୍ୟମ ମାନଙ୍କର ଓଡ଼ିଶାର ଗୋଟିଏ ଗୋଟିଏ ସାମ୍ବାଦିକ ସମସ୍ତେ ଅନ୍ତର୍ଭୁତ ଅଛନ୍ତି ଅନ୍ୟ ରାଜ୍ୟ ମାନଙ୍କର ବା ଅନ୍ୟ ଦେଶମାନଙ୍କର ସହିତ ଯାହା ସମ୍ବାଦ ଯାହା ଆସୁଛିି ଦୈନିକ ସକାଳ ସନ୍ଧ୍ୟା ଏମିତି ଆସିଅଛି ସେମାନେ ଗୋଟିଏ ନ୍ୟୁଜ୍ କରିବା ପାଇଁ ବା ଗୋଟିଏ ସମ୍ବାଦ ମୁଁ ତିଆରି କରିବା ପାଇଁ ଅନେକ ସମ୍ବାଦ ସାମ୍ବାଦିକ ବା ସମ୍ବାଦିକ ମହିଳା ବା ପୁରୁଷ ମାନଙ୍କ ସହିତ ଜଡ଼ିତ ଅଛନ୍ତି ସମ୍ବେଦନଶୀଳତା ବି ଆମ ଓଡ଼ିଶାରେ କି ଆମ ରାଜ୍ୟରେ ଆମ କୋରାପୁଟ ଡିଷ୍ଟ୍ରିକ୍ଟରେ ଭଲ ରହିଅଛି ଆଉ ଆମ କୋରାପୁଟ ଡିଷ୍ଟ୍ରିକ୍ଟ ଲୋକ ହିଁ ସବୁ ସମ୍ବାଦ ବା ଗଣମାଧ୍ୟମଟା ଯୋଡ଼ି ରହିଛିି ତାହା ସୂଚନା ଜଣାଉ ଅଛନ୍ତି